ଆଜ୍ଞା ଆମ ଗାଁରେ ଖୋଲାରେ ମଳତ୍ୟାଗ କରିବା ସାଧାରଣ ଥିଲା ଏଥିପ୍ରତି ଜନତାମାନେ ସତର୍କ ହେବା ଆବଶ୍ୟକ କାରଣ ଖୋଲାରେ ମଳତ୍ୟାଗ କଲେ ଅନେକ ଜୀବାଣୁଜନିତ ରୋଗ ବ୍ୟାପିଥାଏ ତେଣୁ ଆମମାନେ ସଚେତନ ଅବଲମ୍ବନ କରିବା ଉଚିତ ଏବଂ ସରକାର ମଧ୍ୟ ଏଥିପ୍ରତି ବହୁ ରୂପେ ଧ୍ୟାନ ଦେବା ଆବଶ୍ୟକ ଅନେକ ସଚେତନତା କ୍ୟାମ୍ପେନ୍ କରି ମଧ୍ୟ ଏଥିପ୍ରତି ଲୋକମାନଙ୍କୁ ସଚେତନ କରାଯାଇପାରିବ ଏବଂ ସମସ୍ତ ଲୋକମାନେ ଶୌଚାଳୟ ବ୍ୟବହାର କରିବା ଆବଶ୍ୟକ ଏବଂ ଆମ ପରିବେଶକୁ ସୁସ୍ଥ ରଖିବାରେ ଏହାର ବହୁତ ବଡ଼ ହାତ ରହିଛି ତେଣୁ ଖୋଲାରେ ମଳତ୍ୟାଗ ନକ ଶୌଚାଳୟରେ ମଳତ୍ୟାଗ କରିବାଟା ଉଚିତ ସରକାର ମଧ୍ୟ ଏଥିପ୍ରତି ଅନେକ ଯୋଜନା କରିଛନ୍ତି ମାଗଣାରେ ଶୌଚାଳୟ ମଧ୍ୟ ପ୍ରଦାନ କରୁଛନ୍ତି ଏଥିପ୍ରତି ପ୍ରତ୍ୟେକଟି ଜନସାଧାରଣ ସଚେତନ ହେବା ଆବଶ୍ୟକ

ନିଜେ ସଚେତନ ହେବା ସହିତ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ ଆଉ ସେ ଗୋଟେ ବ୍ୟକ୍ତି ଖୋଲାରେ ମଳତ୍ୟାଗ ନ କରି ଶୌଚାଳୟ ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ ସରକାର ମଧ୍ୟ ଏଥିପ୍ରତି ବହୁତ ଧ୍ୟାନ ଦେଇଛନ୍ତି ତେଣୁ ସମସ୍ତ ଜନସାଧାରଣକୁ ମୋର ଅନୁରୋଧ ଯେ ଖୋଲାରେ ମଳତ୍ୟାଗ ନକରି ଶୌଚାଳୟ ବ୍ୟବହାର କରନ୍ତୁ ଏବଂ ଆମ ପରିବେଶକୁ ରୋଗମୁକ୍ତ ରଖନ୍ତୁ ଧନ୍ୟବାଦ